ମୋତେ ବଗିଚାରେ କାମ କରିବା ପାଇଁ ବହୁତ ଭଲ ଲାଗେ ଆଉ ମୋ ବଗିଚାରେ ମୁଁ ବିଭିନ୍ନ ପ୍ରକାରର ଫୁଲ ଗଛ ଆଉ ଫଳ ଗଛ ଲଗାଇଛି ଫୁଲ ଗଛରେ ମୁଁ ଟଗର ମନ୍ଦାର ଧଳା ମନ୍ଦାର ଆଉ ପୁରା ଲାଲୀ ମନ୍ଦାର ହଳଦିଆ ମନ୍ଦାର ଆଉ ରଜନୀଗନ୍ଧା ଫୁଲ ମଲ୍ଲି ଫୁଲ ଗେଣ୍ଡୁ ଫୁଲ ଆଉ ମାଳତୀ ଫୁଲ ଅପରାଜିତା ଫୁଲ ଏସବୁ ଫୁଲ ଲଗାଇଛି ଆଉ ଫଳ ଗଛ ମଧ୍ୟରେ କଦଳୀ ଗଛ ଆଉ ଆମର ଆମ୍ବ ଆଉ ସେପଟା ଗଛ କମଳା ଲେମ୍ବୁ ଗଛ ଛୋଟ ଛୋଟ ଯେଉଁ ଲେମ୍ବୁ ହୁଏ ସେଇ ଗଛ ମଧ୍ୟ ଲଗାଇଛି ଆଉ ଡାଳିମ୍ବ ବି ଲଗାଇଛି ତାହା ଦ୍ୱାରା ଡାଳିମ୍ବ ବଜାରରେ ବହୁତ ରେଟ୍ ଦାମ ବେଶୀ ସେଥିପାଇଁ ଆମେ ବାଡ଼ିରେ ଯାହା ଲଗାଇଛେ ଯାହା ଆମେ ଘର ଲୋକ ବି ଖାଇପାରୁଛୁ ଆଉ ଫୁଲ ଯେତିକ ଅଧିକ ଫୁଟୁଛି ଆମେ ସେଇ ସମୟରେ ଆମ ଘରକୁ ଆସିକି ଲୋକ କିଣିକି ନେଇ ଯାଉଛନ୍ତି ବଜାର ଯିବାକୁ ପଡ଼ୁନି ଘରକୁ ଆସୁଛନ୍ତି ଦଶ ଟଙ୍କା ଦେଉଛନ୍ତି ଏତେ ଫୁଲ ନେଇକି ପଳାଉଛନ୍ତି ଆଉ ଫୁଲ ବି ବଗିଚାରେ ପୁରା ଭରିପୁର ହେଇକି ଅଛି ସବୁ ଲୋକ ଦେଖୁଛନ୍ତି ଆଉ ସେଥିପାଇଁ ସମସ୍ତେ ଆସୁଛନ୍ତି ଦଶ ଟଙ୍କାରେ ବହୁତ ଫୁଲ ତାଙ୍କୁ ଦେଇ ଦେଉଛି ଆମ ବିକି ଦେଉଛି ବିକିବା ଫଳରେ ମୋ ପାଖକୁ ପଇସା ଟିକେ ହେଉଛି ଘର ଖର୍ଚ୍ଚ କରିବା ପାଇଁ ଆଉ ଫଳ ମଧ୍ୟ ଲୋକ ଆସିକି କିଣିକି ନେଉଛନ୍ତି ଆମ୍ବ ଋତୁରେ ଆମ୍ବ ଅଧିକ ଅଧିକ ଫଳୁଛି ଆମ ସାଇ ପଡ଼ିଶା ଲୋକ ଆସିକି ଆମ୍ବ ନେଉଛନ୍ତି କିଣିକି ଆମ ଠାରୁ ଆଉ ସେପଟା ବି ଫଳିଲେ ସେପଟା ବି ଆସିକି ନେଉଛନ୍ତି ତାହା ନେଉଛନ୍ତି ତାହା ଫଳରେ ପଇସା ବି ଆସୁଛି ଦୁଇ ପଇସା ସେଥିପାଇଁ ଖୁସି ଲାଗୁଛି